ହ୍ୟାଲୋ କେମିତି ଅଛୁ

ହଁ ମୁଁ ଭଲ ଅଛି ଆଉ କ'ଣ କରୁଛୁ ଏବେ ହଁ ହଁ କେଉଁ ଫିଲ୍ମ ଲାଗ ପଡ଼ିଛି କି ହଉ ହଉ ଯିବା ଟିକେଟ ତା'ହେଲେ ତୁ କର ଆଉ ତା'ହେଲେ ଛଅ ସାତ ଜଣ ଆମ ଫେମିଲିର ଝିଅ ପୁଅ ତମର ଛଅ ସାତ ଜଣ ହେଇକି ଯିବା ଆଉ ତା'ହେଲେ ଯେଉଁ ବୋଲେରୋ ଗୋଟେ ବୁଝୁ ବୋଲେରୋ ଗୋଟେ ବୁଝିକି ଯେଉଁ ଯେଉଁ ଯିବା ଦୁଇ ଜଣ ଯାକ ଆଉ ହଁ ମୁଁ ତ ଦେଖିନି କେବେ ହେଲେ ତୁ ତ ଦେଖିଛୁ ତା'ହେଲେ ମୋତେ ଟିକେ ଦେଖେଇଦବୁ ଚାରିଆଡ଼େ ଆଉ

ଫିଲ୍ମ ଦେଖି ସାରିଲା ପରେ ଯିବା ଅନୁଗୋଳ ଟିକେ ବି ବୁଲିକି ଯିବା ସପିଂ ବି ଟିକେ କରିବା ହଁ ଛୁଆପିଲା ପାଇଁ ଟିକେ ସପିଂ ଟିକେ କରିବା ବୁଲାବୁଲି କରିକିନା ଖାଇଖୁଆକି ଆସିବା ଆଉ ମୁଁ ବି ବସିଥିଲି ରୋଷେଇ କରୁଥିଲି ଆଉ ଛୁଆ ମାନେ ବି ଭଲ ଅଛନ୍ତି ଆଉ ତୋର ଛୁଆପିଲାମାନେ କେଉଁଠି ପଢୁଛନ୍ତି ମେଡ଼ିକାଲ ନେଇନୁ କି

ଆଉ କେବେ ଯିବା ହଉ ହଉ ତାହେଲେ ହଁ ଛୁଟି ଦିନରେ ଛୁଆମାନଙ୍କର ସୁବିଧା ହେବ ଆଉ ମୋର ପଇସାରେ କମ୍ ଅଛି ସେ କରିଦେଇଥା ଆଉ ମୁଁ ଗଲାବେଳେ ଦେଇଦେବି ଆଉ ହଁ ହଁ ହଁ